ହୁଁ ହୁଁ ହଁ କିଏ କହୁଥିଲେ ହଁ ଶିବଶକ୍ତି ଟ୍ରାଭେଲ୍ସ୍ ଭଦ୍ରକ

ଆମ ପାଖରେ ଟ୍ରାଭେଲ୍ ଗାଡ଼ି ଅଛି ହଁ ଟିକେଟ୍ ଆମେ କରୁଛୁ ଯେ ଟିକେଟ୍ ଟିକିଏ ଏବେ ଅଧିକ ଲାଗିବ କାହିଁକି ନା ପୂଜା ଟାଇମ୍ଟା ତ ତେଣୁ ଯାହା ତତତ୍କାଳ ପଇସାଟା ଟିକିଏ ଅଧିକ ଲାଗୁଛି ବର୍ତ୍ତମାନ ବସ୍ ଆମର ରାତି ବସ୍ ନାଇଟ୍ ବସ୍ ସବୁ ଅଛି ଆମର ଟୁରିଷ୍ଟ୍ ବସ୍ ସେଥିରେ ଗଲେ ସାତଶହ ଟଙ୍କା ବର୍ତ୍ତମାନ ପଡ଼ୁଛି ଆଉ ଯଦି ଆମେ ତତତ୍କାଳ କରିଦେବୁ ଆଉ ଶହେ ଟଙ୍କା ଅଧିକ ଲାଗିବ ବର୍ତ୍ତମାନ ପାଁଶହ ଟଙ୍କା ଅଛି ପାଁଶହ ଟଙ୍କା ଟା ତତତ୍କାଳରେ ଆଉ ଶହେ ଟଙ୍କା ଛଅଶହ ଟଙ୍କା ହେଇଯିବ ସୁବିଧା ହେଲେ କ'ଣ ହେବ ହଉ ତୁମେ ବର୍ତ୍ତମାନ ଭଦ୍ରକରୁ ବସ୍ ଟା ଧରିପାରିବ ଆଉ ଟ୍ରେନ୍ଟା ହେଲେ ତତତ୍କାଳରେ ରାତି ବସ୍ ରାତି ଟ୍ରେନ୍ ସବୁ ରାତି ଏଗାରଟା ବାରଟା ହେଇଯିବ ସେ ଷ୍ଟେସନ୍ ଯାଇକି ଧରିବାକୁ ହେଲେ ହଁ ଅସୁବିଧା ବହୁତ ବର୍ତ୍ତମାନ ପୂଜା ଟାଇମ୍ ଟା ନା ବହୁତ ଲସ୍ ହେଉଛି ଏମିତିରେ ସିଟ୍ରେ କ'ଣ ବସ୍ ତମ ସିଟ୍ ଟା କନ୍ଫର୍ମ ହେଇଗଲା ତମେ ବସି ହେବ ଏଇଠି

ହଁ ଆମ ଶିବ ଶକ୍ତି ଟ୍ରାଭେଲ୍ସ୍ ରୁ ବସ୍ ବି ଚାଲୁଛିନା ସାଢ଼େ ନଅଟା ଭିତରେ ବାହାରୁଛି ହୁଁ ନା ସାଢ଼େ ନଅଟାରେ ଗୋଟେ ଦଶଟାରେ ଗୋଟେ ସକାଳ ଛଅଟା ହେଇଯାଉଛି ନା ନା ସେ ବାଟରେ ଖାଲି ଟିକିଏ ସେ ଇଏ ଅଛି ଚାଫା ପିଇବା ପାଇଁ ଅଛି ବାଟରେ ନହେନେ ଆଉ ଖାଇ ଏଠୁ ଖାଇକି ସବୁ ବାହାରିବେ ସାଢ଼େ ନଅଟା ବେଳୁ ଛଅଟା ଟିକେଟ୍ ନେଲେ ଛଅ ଶହ ଛତିଶି ଛତିଶି ଶହ ଟଙ୍କା ଏ ପଇଁତିରିଶ ଶହ ଟଙ୍କା ଦେବେ ଆଉ ପୂଜା ଟାଇମ୍ ଟା ସବୁ ବର୍ତ୍ତମାନ ସମସ୍ତେ ଯିବା ଆସିବା କରୁଛନ୍ତି ଆଉ ଶହେ ଟଙ୍କା କମେଇଲି ଆଉ କେତେ କମେଇ ହେବ ହଁ ପୁସ୍ ବ୍ୟାକ୍ ପୁସ୍ ବ୍ୟାକ୍ ଫ୍ୟାନ୍ ଲାଗିଛି ଏସି ଲାଗିଛି ଆଉ କ'ଣ ସ୍ଲିପର୍ଟା ପଚାଶ ଟଙ୍କା ଅଧିକ ହୁଁ ଛଅଶହ ଆଉ ଛଅ ଚୋଉ ଚବିଶ ଶହ ହଉ ଆସନ୍ତୁ ହଉ ଆସନ୍ତୁ ପଇଁତିରିଶ ଶହ କରିଦେବା

ଆ କୋଉ ଦିନ ଆଜି ନା କାଲି ଯିବେ ହଉ ହଉ ଠିକ୍ଅଛି ନା ନା ତମେ ମୋତେ କନ୍ଫର୍ମ କେମିତି ହେବି ତମେ ଯିବ କି ନାହିଁ ଛଅ ଟା ଟିକେଟ୍ ନା ଗୋଟେ ଅଧେ ହେଇଥାନ୍ତା ମୋତେ ଗୋଟେ କାମ କରୁନ ହଜାରେ ଟଙ୍କା ପଠେଇ ଦେଉନ ହୁଁ ହୁଁ ପାଞ୍ଚ ଛଅ ସାତ ଆଠ ନଅ ଦଶ ଯିବେ ଆଉ କ'ଣ ପୁଣି ସେଇ ସାଢ଼େ ନଅଟା ଦଶଟା ଭିତରେ ହୁଁ ହୁଁ ହଁ ଆମେ ଏଠୁ ଯଦି କନ୍ଫର୍ମ କରିବୁ ପୁଣି ସେଇଠି ଆମେ ରଖିଦେବୁ

ହଉ ହଉ ହଁ ଠିକ୍ଅଛି ମୁଁ କହିଦେବି ସେ କଣ୍ଡକ୍ଟର୍କୁ କହିଦେମି ରଖିଥିବ ଆଉ ଠିକ୍ଅଛି ଓକେ ନା ନା ଖାଲି ଚାହା ଟିକିଏ ଦିଆ ହେବ ଚାହା ଗୋଟେ କପ୍ ଦିଆଯିବ ବାଟରେ ନା ନା ବେଶୀ ନୁହେଁ ବେଶୀ ନୁହେଁ ଜାଣିବେ

ସାଢ଼େ ନଅଟା ଏପଟରୁ ହଁ ବସ୍ ଷ୍ଟାଣ୍ଡରୁ ହୁଁ ହୁଁ ଶିବଶକ୍ତି ଶିବଶକ୍ତି ଟ୍ରାଭେଲ୍ସ୍ ହୁଁ ହୁଁ ହୁଁ ହୁଁ ହୁଁ ହୁଁ ଛଅଟାରୁ ବାବୁ ଘାଟରେ ପହଁଞ୍ଚିବ ବାବୁ ଘାଟରୁ ପୁଣି ଗାଡ଼ି ଲାଗିଥିବ ପଳେଇବେ ଆଉ ହୁଁ ହୁଁ